ମୁଁ ଦଶ ଦିନ ତଳେ ଗୋଟିଏ ସାମ୍ପୁ କିଣିଥିଲି ଯାହା ନା ହେଉଛି କ୍ଲିନିକ ପ୍ଲସ୍ ସେ ସାମ୍ପୁ ଏତେ ଭଲ ଯେ ମୁଁ ଜାଣିନଥିଲି ମଧ୍ୟ ଏ ସାମ୍ପୁ ମାନେ କେମିତି କ'ଣ ବ୍ୟବହାର କରାଯାଏ ମୁ ତ ଅଲଗା ସାମ୍ପୁ ବ୍ୟବହାର କରୁଥିଲି କିନ୍ତୁ ମୋ ସାଙ୍ଗ କହିବାରୁ ମୁଁ କ୍ଲିନିକ ପ୍ଲସ୍ ସାମ୍ପୁ ଆଣିଲି ଆହୁରି ଲୋକ ତିନି ଚାରି ପ୍ୟାକେଟ ଲଗାଉଥିଲେ କିନ୍ତୁ ତଥାପି ମୁଁ ମାନେ ଗୋଟିଏ ପ୍ୟାକେଟରୁ ଅଧା ଲଗାଇଲି ଅଧା ଲଗାଇଲା ପରେ ମୋ ଚୁଟି ପୁରା ବହୁତ ସ୍ମୁଥ ଲାଗିଲା ଆହୁରି ମାନେ ମୋତେ ତିନି ଦିନ ଚାରି ଦିନ ଯାକେ ବି ମୋ ମୁଣ୍ଡ ମାନେ ମଇଳା ବି ହେଲା ନାହିଁ ଆହୁରି ମୁଁ ସେଟା ସଫା କରି ସରିଲା ପରେ ବହୁତ ମାନେ ବହୁତ ବାସ୍ନା ମଧ୍ୟ ହେଲା ମୋ ସାଙ୍ଗମାନେ ସମସ୍ତେ କହିଲେ କେଉଁ ସାମ୍ପୁ ଲଗାଇଛୁ କେଉଁ ସାମ୍ପୁ ଲଗାଇଛୁ କହିଲେ ଆହୁରି ଯେତେବେଳେ ସେ ସାମ୍ପୁ ଦେଖିଲି ମାନେ ମୋ ମୁଣ୍ଡରେ ବହୁତ ରୂପୀ ହେଉଥିଲା ସେ ସାମ୍ପୁ ମୁଁ ଇଏ କଲା ପରେ ବ୍ୟବହାର କଲାପରେ ମୋ ରୂପୀ ବି ଦୂର ହୋଇଗଲା ଆହୁରି ମୁଁ ବ୍ୟବହାର କଲି ଆମ ଘରେ ସମସ୍ତଙ୍କୁ ବ୍ୟବହାର କରିବା ପାଇଁ କହିଲି ମୋ ସାଙ୍ଗମାନଙ୍କୁ ମଧ୍ୟ କହିଲି ଏ ସାମ୍ପୁଟା ବହୁତ ଭଲ ତ ତୁମେ ଆଣ ସେ ସାମ୍ପୁଟା ବ୍ୟବହାର କର ତା'ପରେ ମୋ ସାଙ୍ଗମାନେ ମଧ୍ୟ ମୋର ଯାହା ମୋର ଦେଖି ସାରିଲା ପରେ ସାମ୍ପୁର ବ୍ୟବହାର ଦେଖିସାରିଲା ପରେ ସେମାନେ ନିଜେ ମଧ୍ୟ କିଣିଲେ ତାଙ୍କ ଘରେ ମଧ୍ୟ କରିଲେ ଆଉ ସମସ୍ତଙ୍କୁ ବ୍ୟବହାର କରିବା ପାଇଁ ସେମାନେ ମଧ୍ୟ ବୁଝାଇଲେ ତ ମୁଁ ଏ ସାମ୍ପୁ ବ୍ୟବହାର କରୁଥିବି ଆଉ ଯେତେ ପର୍ଯ୍ୟନ୍ତ ମୁଁ ଯେଉଁ ଜିନିଷଟା ବି ଆଣିବି ଏହି କ୍ଲିନିକ ପ୍ଲସ୍ ସାମ୍ପୁ ହିଁ ଆଣିକି ମୁଣ୍ଡଟା ସଫା କରିବି